ହ୍ୟାଲୋ ହଁ ହଁ ହଁ ମୁଁ ମାର୍କେଟ୍ କମ୍ପ୍ଲେକ୍ସରୁ କହୁଥିଲି ହଁ ହଁ ସେଠୁ ହଁ ସେଠି ଷ୍ଟଲ୍ ଅଛି ଗୁଟେ ରୋଡ଼୍ର ଫ୍ରଣ୍ଟ୍ରେ ଅଛି ଆଉ ଗୁଟେ ଆମ୍ନାସାମ୍ନା ତାମାନେ ଯୁଡ଼େ ଷ୍ଟଲ୍ ଅଛି ଆଉ ଗୁଟେ ଷ୍ଟଲ୍ ଆମର ଗୁଟେ ଏକା ପନ୍ଦରର ଅଛି ଆଉ ଗୁଟେ କୁଡ଼ିଏ ବାଇ ଦଶର ଅଛି ଅଛି କୁଡ଼ିଏ ବାଇ ଦଶର ଗୁଟେ ଦରକାର ଥିଲା ସେଟା ଆମ ମେନ୍ ରୋଡ଼୍ର ଫ୍ରଣ୍ଟ୍ରେ ଅଛି ପୁରା ମେନ୍ ରୋଡ଼୍ର ଫ୍ରଣ୍ଟ୍ରେ ଅଛି ହଁ ସେଠି ପ୍ରାୟତଃ ଅଛି ଗୋଟେ ଆମର ଅଟୋମୋବାଇଲ୍ସର ପାଟ୍ସ ଦୋକାନଟେ ଅଛି ଆଉ ଗୁଟେ କପଡ଼ା ଦୋକାନଟେ ଅଛି ବେଟେରୀ ଟେ ଅଛି ତା ସାଙ୍ଗରେ କ'ଣ ଦେଲେ ହଁ ସେଟା ଆପଣଙ୍କ ଉପରେ ଡ଼ିପେଣ୍ଡ୍ କରିବ କ'ଣ ନାଇଁ କ'ଣ ବିଜନେଶ୍ କରିବେ ତା ଭିତରେ ଇନଭେଷ୍ଟ୍ କରିପାରିବେ ଆପଣଙ୍କର କେଉଁଥିରେ ଇଣ୍ଟରେଷ୍ଟ୍ ଅଛି ସେଇଟା ଆପଣ ଡ଼ିସାଇଡ଼୍ କରିପାରିବେ ହଁ ଆଉ ସିକ୍ୟୁରିଟି କ'ଣ କହିଲେ କ'ଣ କହିଲେ ଶୁଭା ଶୁଭାଯାଉନି କ'ଣ କହିଲେ ହଁ ମୋବାଇଲ୍ ଶୋ ରୁମ୍ ଦେଲେ ଭଲ ଚାଲିବ ସେଟା ଆପଣଙ୍କର ଉପରେ ଡିପେଣ୍ଡ୍ କରୁଛି କେଉଁ କଷ୍ଟମର୍ କେଉଁ ହିସାବରେ କେମତି ପ୍ରେଜେଣ୍ଟ୍ କରିବେ କଷ୍ଟମର୍କୁ କେମିତି ହିସାବରେ ଆଟ୍ରାକ୍ଟ କରିବେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ୍ କରୁଛି ଆପଣ ଯେମିତି ସର୍ଭିସ୍ ଦେବେ ସେମିତି ହିସାବରେ ଚାଲିବ ଆଉ ଭଡ଼ା ପ ଆମର ଦଶ ଆମର ଦଶ ଟା ଆମେ କୋଡ଼ିଏଟା ନେଉଛୁ ଆମେ ପନ୍ଦର ହଜାର ଆଉ ଦଶ ବାଇ କୁଡ଼ିଏର ନେଉଛୁ ଆମେ ବାର ହଜାର ଖଣ୍ଡେ ଆଉ ସିକ୍ୟୁରିଟି ଗୁଟେ ଲକ୍ଷ ଆଉ ସେଥିରେ ଦେଢ଼ ଲକ୍ଷ ଖଣ୍ଡେ ସିକ୍ୟୁରିଟି ଡ଼ିପୋଜିଟ୍ କରିବାକୁ ପଡ଼ିବ

ହଁ ହଁ ଆଉ ଷ୍ଟଲ୍ ଦେଖିଲା ପରେ ପସନ୍ଦ ପସନ୍ଦ ହେଲେ ଆମେ ଆଗ୍ରିମେଣ୍ଟ୍ କରିବା ହେଲା ଠିକ୍ ଠିକ୍ ଅଛି